ସାଧାରଣତଃ ଦେଖିବାକୁ ଗଲେ ଭାରତ ଏକ କୃଷି ପ୍ରଧାନ ଦେଶ ଅଟେ ଏଠାରେ କୃଷି ପ୍ରତ୍ୟେକ ଲୋକଙ୍କ ପାଇଁ କୃଷି ହେଉଛି ଅନିବାର୍ଯ୍ୟ ନା କୃଷି କରିବା ଲୋକମାନଙ୍କ ପାଇଁ ନିହାତି ଆବଶ୍ୟକ କୃଷି ନ କଲେ ଲୋକ ମାନେ ଚଳିବା ବହୁତ କଷ୍ଟକର ହୋଇପଡ଼ିବ ଏହା ବ୍ୟତୀତ ଏଥିପାଇଁ ସରକାର କୃଷି ଉପରେ ନିହାତି ଧ୍ୟାନ ଦେବା ଦରକାର ଯାହା ଫଳରେ ପ୍ରତି କୃଷକଙ୍କୁ ବିଭିନ୍ନ ପ୍ରକାରର ସହାୟତା ଦେବା ଦେବା ପାଇଁ ମୋର ଅନୁରୋଧ ରହିବ ଯେମିତି କି କୃଷକଙ୍କୁ କମ୍ ଖର୍ଚ୍ଚରେ ଋଣ ସେମାନେ ଯେମିତିକି ପଇସା ଋଣ କରି ଚାଷ କରି ଠିକ ସେ ଶୁଝି ପାରିବେ ସେମିତିକା ବ୍ୟବସ୍ଥା କରିବା ଦରକାର ତା' ସହିତ କୀଟନାଶକ ସାର ଓ ବିଭିନ୍ନ ପ୍ରକାର ସୁବିଧା ଚାଷୀ ମାନଙ୍କୁ ଯୋଗାଇ ଦେବା ଦରକାର ଓ ଜଳ ସେଚନର ବ୍ୟବସ୍ଥା ମଧ୍ୟ କରାଇ ଦେବା ଦରକାର ଏହା ହେଲେ ଆଗମୀ ପୀଢ଼ି ପାଇଁ ଚାଷ ବହୁତ ଉପରକୁ ଯାଇ ପାରିବ